ଆମ ଦେଶ ଭାରତରେ ମହିଳାମାନେ ସ୍ୱାଧୀନତା ପୂର୍ବରୁ ଘରୁ ବାହାରିବା କଷ୍ଟସାଧ୍ୟ ହେଉଥିଲା ମହିଳାମାନଙ୍କୁ ବହୁତ ଯାଗାରେ ଅପମାନିତ ହେବାକୁ ପଡ଼ୁଥିଲା ସ୍ୱାଧୀନତା ପରେ ଆମ ଦେଶ ଭାରତରେ ସମସ୍ତେ ସ୍ୱାଧୀନ ହେଲା ପରେ ମହିଳାମାନେ କିଛିଟା ସ୍ୱାଧୀନତା ପାଇଲେ ଘରୁ ବାହାରକୁ ବାହାରିଲେ ଆଗକାଳରେ ମହିଳାମାନଙ୍କୁ ବହୁତ କମ୍ ବୟସରୁ ବାହାଘର କର କରି ଦେଉଥିଲେ ଏବେ ଭାରତ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ବୟସ ସୀମା ଧାର୍ଯ୍ୟ କରାଯାଇଛି ବାହାଘର ପାଇଁ ଏଣୁ ମହିଳାମାନେ ବହୁ କ୍ଷେତ୍ରରେ ସଶକ୍ତିକରଣ ମଧ୍ୟ ହୋଇଛନ୍ତି ମହିଳାମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ମଧ୍ୟ ହେଉଛନ୍ତି ଆଜିକାଲିର ମହିଳା ମହିଳାମାନେ ବହୁତ କାର୍ଯ୍ୟ ସମ୍ପାଦନ କରିବା ସହ ତାଙ୍କ ପରିବାରକୁ ମଧ୍ୟ ପୋଷଣ କରୁଛନ୍ତି ଓ ମହିଳାମାନେ ଦେଶ ସେବାରେ ମଧ୍ୟ ଭାଗ ନେଉଛନ୍ତି ମହିଳାମାନେ ଏବେ ପୁରୁଷମାନଙ୍କ ଠାରୁ କେଉଁ କାର୍ଯ୍ୟରେ ମଧ୍ୟ କମ୍ ନାହାନ୍ତି ଆଗ କାଳରେ ମହିଳାମାନଙ୍କୁ ଶୋଷଣ କରାଯାଉଥିଲା ଏବେ ଭାରତ ସରକାରଙ୍କ ଦ୍ୱାରା ବହୁତ ଯୋଜନା ମୁଖୀ କରାଯାଇ ମହିଳାମାନଙ୍କୁ ବହୁତ କାର୍ଯ୍ୟରେ ଉପଯେଗୀ କରାଯାଉଛି ସେ ତାଙ୍କର ପରିବାର ଶୋଷଣ ଭରଣପୋଷଣ କରିବା ସହ ନିଜେ ମଧ୍ୟ ଉପକୃତ ହେଉଛନ୍ତି ସରକାରଙ୍କର ବହୁ ବିନୀତ କାର୍ଯ୍ୟ ସୂଚୀ ଦ୍ୱାରା ମହିଳାମାନେ ଉପକୃତ ପ୍ରଦାନ ହେଉଛନ୍ତି ଏବଂ ମହିଳାମାନଙ୍କୁ ବହୁ କ୍ଷେତ୍ରରେ ତାଙ୍କର ପ୍ରାପ୍ୟ ଦରମା ମଧ୍ୟ ଲାଭ କରୁଛନ୍ତି ଏଣୁ ମହିଳାମାନେ କାର୍ଯ୍ୟସୂଚୀ ଲିଭେଇବା ସହ ତାଙ୍କର ବୟସ ସୀମା ମଧ୍ୟ ମଧ୍ୟରେ ତାଙ୍କ ମଧ୍ୟରେ ତାଙ୍କ ଦ୍ୱାରା ହେଉଥିବା କାର୍ଯ୍ୟକୁ ପୁନରାବୃତ୍ତି କରୁଛନ୍ତି ମହିଳାମାନଙ୍କୁ ସରକାର ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି ଆର୍ଥିକ ସାହାଯ୍ୟ କରୁଛନ୍ତି ଋଣ ଦେଉଛନ୍ତି କିଛି କରିବାପାଇଁ କିଛି କରି ଦେଖେଇବା ପାଇଁ ସମାଜର ଉନ୍ନତି କରିବାପାଇଁ ସମାଜର ବିକଳ୍ପ ବ୍ୟବସ୍ଥା ହେଉଛନ୍ତି ମହିଳାମାନେ ଏହାଦ୍ୱାରା ସମାଜ ବିକାଶ ଆଡ଼କୁ ଗତି କରୁଛି ଓ ମହିଳାମାନେ ମଧ୍ୟ ବିକାଶକୁ ଅତି ପାଖରୁ ଲିଭେଇ ପାରୁଛନ୍ତି ସମାଜରେ ଏକ ମହିଳାର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ମହିଳା ଗୋଟେ ମାଆ ଗୋଟେ ସ୍ତ୍ରୀ ହୋଇ ତା'ର ସଂସାରକୁ ଚଳାଇଥାଏ ଓ ତା'ର ଏଇ ଛୋଟମୋଟ କାର୍ଯ୍ୟ ଦ୍ୱାରା ତା' ଘରଟି ଛୋଟରୁ ବଡ଼ ହୋଇଯାଏ ପିଲାଟିକୁ ଛୋଟରୁ ବଡ଼ କରିଥାଏ ଗୋଟେ ମହିଳା ମହିଳାମାନଙ୍କ ସେବା ଦ୍ୱାରା ଏ ପୁରୁଷ ଜାତି ଏବଂ ସଂସାରରେ ଜୀବନଯାପନ କରିପାରୁଛନ୍ତି ମହିଳାମାନେ ହେଉଛନ୍ତି ଏ ଦୁନିଆର ଏକ ଭରଣପୋଷଣ କାରି ତାଙ୍କ ଦ୍ୱାରା ତାଙ୍କ ବିନାରେ କିଛି ସମ୍ଭବ ନୁହେଁ ବୋଲି ସରକାର ଅନୁଭୂତି କଲାପରେ ମହିଳାମାନଙ୍କୁ ସଶକ୍ତିକରଣ ମହିଳାମାନଙ୍କୁ ବହୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି ଏହାଦ୍ୱାରା ମହିଳାମାନେ ତାଙ୍କର ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା କାର୍ଯ୍ୟ କରିବା ସହ ଟ୍ରେନ୍ ବସ୍ ଇତ୍ୟାଦି ଚଲେଇବାରେ ମଧ୍ୟ ସମାହିକ ସହାନୁଭୂତି ହୋଇଛନ୍ତି ଏହାଦ୍ୱାରା ମହିଳାମାନେ ତାଙ୍କର ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ହୋଟେଲ୍ ବାଣିଜ୍ୟ କାରବାରରେ ମଧ୍ୟ ମହିଳାମାନେ ନିୟୋଜିତ ହେଲେଣି ମହିଳାମାନଙ୍କ ବିକାଶ ଦ୍ୱାରା ଦେଶ ଆଗକୁ ବଢ଼େ ଏଥିପାଇଁ ସରକାର ମହିଳାମାନଙ୍କୁ ବେଶୀ ଫୋକସ୍ କରୁଛନ୍ତି ଏଥିଦ୍ୱାରା ମହିଳାମାନେ ଦେଶର ଉନ୍ନତି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ମହିଳାମାନଙ୍କ ଦ୍ୱାରା ଦେଶ ସ୍ୱାଧୀନ ପରଠୁ ମହିଳାମାନେ ହିଁ ଦେଶର ଭୂମିକା ଗ୍ରହଣ କରୁଛନ୍ତି